ଆମ ଅଞ୍ଚଳରେ ତ ବହୁତ ଭିନ୍ନ ଭିନ୍ନ ସାଂସ୍କୃତିକ ଗୋଷ୍ଠୀ ସବୁ ରହୁଛନ୍ତି ବାହାର ଲୋକମାନେ କଥାବାର୍ତ୍ତା ମୁଁ ତ କରିକି ଭଲ ଲାଗେ ଶୁଣିବା ପାଇଁ ଆମ ଗାଁରେ ତ ସବୁ ଜାତିର ଲୋକମାନେ ଅଛନ୍ତି ଶୂଦ୍ର ଗୋଷ୍ଠୀ ହଉ କି ଅନ୍ୟ ଜାତି ହଉ କଥାବାର୍ତ୍ତା କରିଛି ତାଙ୍କ ସହ ଭଲ ବିହେଭ୍ କରିଛି ତ ଭଲ ସେମାନେଙ୍କ ସହିତ ମିଶିଲେ ଆପଣମାନେ ଜାଣିପାରିବେ ସେମାନେ କେତେବେଳେ ଭିନ୍ନ ଜାତି ହେଲେ ବି ସେମାନେ କେତେ ଭଲ ସଂସ୍କୃତି ବାହାରେ ବି ଲୋକମାନଙ୍କ ସହିତ କେତେ ଥର ମୁଁ କଥାବାର୍ତ୍ତା ହେଇଛି ସେମାନେ ସେମାନଙ୍କ କଥା ମତେ ବି ଭଲ ଲାଗେ ମୁଁ ବି ତାଙ୍କ ସହ ଏମିତି କଥାବାର୍ତ୍ତା ବି ହେଇଛି ମତେ ବହୁତ ଭଲ ଲାଗେ